ଆମ ଖାଦ୍ୟରେ କିଛି ବି ଯଦି ଆମେ ଖାଦ୍ୟ ବନାଇଥାଉ ତାହାକୁ ଯଦି ଆମେ ଲୁଣ ନ ଦେଉ ହେଲେ ସେ ଖାଦ୍ୟଟା କେବେବି ସ୍ୱାଦ ହୁଏ ନାହିଁ ସବୁଠୁ ଗୁରୁତ୍ୱପୂର୍ଣ୍ଣ ଜିନିଷ ହେଉଛି ଖାଦ୍ୟରେ ଲୁଣ ଲୁଣ ଯଦି ପଡ଼ି ନଥାଏ ହେଲେ ଖାଦ୍ୟ ଖାଇ ହୁଏ ନାହିଁ ଆଉ ତାପରେ ହଳଦୀ ଲଙ୍କା ଆହୁରି ଅଲଗା ଅଲଗା ପ୍ରକାରର ସବୁଯାକ ମସଲା ଅଛି ଯାହାକି ଖାଦ୍ୟରେ ଦେଲେ ତାହାର ସ୍ବାଦ ବଦଳି ଯାଇଥାଏ ଓ ତାହା ବହୁତ ସାଦ ହୁଏଥାଏ ହୁଏ ସେସବୁ ଯଦି ଆମେ ଦେଇନଥାଉ ହେଲେ ଖାଦ୍ୟଟା ସ୍ୱାଦ ଲାଗେ ନାହିଁ ସବୁଠୁ ଦରକାର ତ ଲୁଣ ତାପରେ ଲଙ୍କା ଏସବୁ ଖାଦ୍ୟରେ ଦେଲେ ଯାହାକି ଖାଦ୍ୟର ସ୍ୱାଦ ଆସିଥାଏ ତ ଏସବୁ ମସଲା ବିନା ଖାଦ୍ୟ କେବେ ହୁଏ ନାହିଁ ଆଉ ଯଦି ବି ହୁଏ ସେଟା ଏତେ ସ୍ବାଦ ହୁଏ ନାହିଁ ସେଇଟା ଖାଇ ହୁଏ ନାହିଁ ଏସବୁ ମସଲା ବହୁତ ଗୁରୁତ୍ୱପୂର୍ଣ୍ଣ ଗୋଟେ ରୋଷେଇ ପାଇଁ